କେନ କହିନୁର୍ ହୋଟେଲ୍ନ କହୁଥିଲ କେଁ ବିରିୟାନୀ ଅର୍ଡ଼ର୍ କର୍ବାର୍ ଥିଲା ତ ଦୁଇଟା ହଁ ବେଲେ ପୁହୁଞ୍ଚିନେବ ସିନି ଏତ୍କି ଠିକ୍ ଅଛି ସିନି ଆଉ ଏତ୍କି ବାରିଶ୍ ହଉଚେ କେନ୍ତା ପଠେଇ ପଠେଇ ନେଲା ଯେ ଫେର୍ ବି ଭଲ୍ ହେଇଚେ ଖରାପ୍ ନାହିଁ ହେଇ ଆଉ ବହୁତ୍ ଭଲ୍ ବି ଲାଗୁଚେ ବିରିୟାନୀ ଆଉ ସେଟା ପଠେଇ ନବାଟା ବହୁତ ସେଟା ଧନ୍ୟବାଦ୍ ଏତିକି ବର୍ଷା ନ ବେଲେ ଫେର୍ ବି ଗଡ଼ବଡ଼୍ କିଛି ନାଇଁ ହେଇ ଫେର୍ ବି ମତେ ଭଲ୍ ଲାଗୁଚେ ଆରୁ ତମର୍ ଖାନା ବି ବହୁତ୍ ସେଟା ଲାଗୁଚେ ଆଉ ବହୁତ୍ ଭଲ୍ ଲାଗୁଛେ ବି ଆଉ ତମର୍ ଏଇଟା ବିରିୟାନୀ ବି ବହୁତ୍ ବଢ଼ିଆଁ ବନେଇଚ ଆଉ ତମର୍ ଏ ହଟେଲ୍ରେ ବହୁ୍ତ ଖାନା ମତେ ବହୁତ୍ ପସନ୍ଦ୍ ଲାଗ୍ଲା ବି ଆଉ ଦିନା ଦୁ ଗଲେ ମୁଇଁ ବି ବହୁତ୍ ପସନ୍ଦ୍ କର୍ମି ଆରୁ ଅଲ୍ଗା ଲୋକ୍ ବି ସେଇଟା କହେମି ଆରୁ ଫେର୍ ବି ସେଟା ତମର୍ ସେ ଜାଗାକେ ଯିବେ ଯେନ୍ତା ହେନ୍ତା କରେଇ ବଲ୍ମି ଆଉ ବହୁତ୍ ମୋର୍ ହଟେଲ୍ ଖାନା ବିରିୟାନୀ ଖାନା ବହୁତ୍ ମତେ ପସନ୍ଦ୍ ଲାଗ୍ଲା ଆଉ ବହୁତ୍ ଭଲ୍ ଲାଗ୍ଲା ବି ଆଉ ତମ୍କୁ ମୁଇଁ ବହୁତ୍ ଧନ୍ୟବାଦ୍ ଦଉଛେ ଆର୍ଷାନେ ଫେର୍ ବି ଆଇନନେବାର୍ଟା ବଡ଼୍ ଆଏ